କୃଷକମାନେ କୃଷି କାମକୁ ଛାଡ଼ି ଅନ୍ୟ ବ୍ୟବସାୟ ମଧ୍ୟ କରିପାରିବେ ଯେମିତିକି ଗୋପାଳନ ଗୋପାଳନ ଦ୍ୱାରା ଅନେକ ଲାଭ ମିଳିଥାଏ ଗାଈ ରଖି ଏ ଗାଈ ଗାଈଠାରୁ ଦୁଗ୍ଧ ସଂଗ୍ରହ କରି ଏହାକୁ ବିକ୍ରୟ କରି ପଇସା ବେଶ୍ ଦୁଇ ପଇସା କମେଇ ପାରିବେ ଗାଈ କ୍ଷୀରରୁ ଛେନା ଘିଆ ଲହୁଣୀ ଦହି ଆଦି ତିଆରି କରି ବିକ୍ରି କରିପାରିବେ